ଆମମାନଙ୍କର ଓଡ଼ିଶାର ପାରମ୍ପାରିକ ବୃତ୍ତି ଜୀବିକା ଯଦି ଆମେ ନେଇଁ ଚିନ୍ତା କରୁ ନିଶ୍ଚିତ ଭାବରେ ଆଉ ପାରମ୍ପାରିକ ଭାବରେ ଅନେକ ବିଷୟ ଗୁଡ଼ିକ ଆଉ ଚାଲିକି ରହିଛି ଯଥା ହାଣ୍ଡି ଗଡ଼ିବା ବା ମାଟିରେ ତିଆରି ବିଭିନ୍ନ ପାତ୍ର ଗୁଡ଼ିକ ଗଢ଼ିକି ତାକୁ ବାଣିଜ୍ୟ ରୂପେ ବ୍ୟବସାୟ କରିବା ତାହା ଗୋଟିଏ ପ୍ରଧାନ ବାଣିଜ୍ୟ ରହି ରହିଅଛି ତା ସହିତ ଆମମାନଙ୍କର ଆଉ ସରକାର ତରଫରୁ ଆଉ ବୟନିକା ଶିଳ୍ପୀ ମଧ୍ୟ ଆଉ କିଛି ପରିମାଣରେ ଚାଲିକି ରହିଅଛି ଆଉ ଏଇସବୁ ଦ୍ୱାରା ଅନେକ ଲୋକ ଉପକୃତ ହଉଅଛନ୍ତି ସେଥିପାଇଁ ଏ ବିଷୟରେ ସରକାର ଆଉ କିଛି ଯଦି ମନୋଯୋଗୀ ହୁଅନ୍ତେ ତା'ହେଲେ ଅନ୍ୟମାନେ ଆଉ ସୁବିଧା ସୁଯୋଗ ପାଇପାରିଥାନ୍ତେ ପୁଣି ସେମାନଙ୍କର ଶିଳ୍ପ ବାଣିଜ୍ୟ ସେବା କ୍ଷେତ୍ର କ୍ଷେତ୍ରରେ ସେମାନେ ପୁଣି ଆଗକୁ ବଢ଼ିଥାନ୍ତେ ଏବଂ ଆମମାନଙ୍କର ଅଞ୍ଚଳ ମଧ୍ୟ ଆଉ ଉନ୍ନତ ହେଇଥାନ୍ତା